ହଁ ଶାମୁକା କହୁଥିଲେ କି ହଁ କ'ଣ ତମର ଷ୍ଟଲ୍ ଦୋକାନ ଥିଲା ନା ତମେ କୋଉଠି ଏବେ ଷ୍ଟଲ୍ ଦୋକାନ ଖୋଲିଛ ନା କେମିତି କ'ଣ ଓହଃ ସେଇଠି କ'ଣ ଫ୍ୟାସିଲିଟି ଭଲ ନା କ'ଣ ଏଇ ଗାଉଁଲି ଗାଁ ମାନଙ୍କରେ ବେଶୀ ଷ୍ଟଲ୍ ଯାକ ଏତେ ବେପାର ହେଉନଥିବ ନା ସେଥିପାଇଁ ବାହାରେ ଯିବା ପାଇଁ ଭାବୁଛ ନା କେମିତି ହଁ ଯେବେ ଯିବେ ମତେ ବି କହିବେ ମୁଁ ମଧ୍ୟ ତୁମ ସହିତ ଯିବି ଆଉ କେମିତି କ'ଣ ବେପାର ହେଉଛି ସେଇ ବିଷୟରେ ମୁଁ ମଧ୍ୟ ଦେଖିଥିବି ଆଉ ବାହାରେ କ'ଣ ଭଲସେ ବେପାର ହେବ ନା ଗାଁରେ ତ ଗାଉଁଲିମାନଙ୍କରେ ହେବ ନାଇଁ ନା କିଏ କିଣିବେ କିଏ ନକିଣିବେ ଅ ହଁ ହଉ ଫ୍ୟାସିଲିଟି ତ ତାର ଭଲ ଥିବ ନା ଆଉ ସେଇଠି ଯାଇକି ବହୁତ ଦାମରେ ମଧ୍ୟ ବିକ୍ରୀ କରିପାରିବ ହଁ ହଁ ହେଲେ ସେଇଠି ଭଲ ବେପାର ହେବ ସେଇଠି ଯାଇକି ସେଟେଲ୍ ହୋଇଯିବ ବୋଲି ଭାବୁଛ ନା କେମିତି ହଁ ହଁ ସେଇଟା ସତକଥା ଯେ ହଁ ଯାଇକି ଭଲ ବେପାର କର ଆଉ ତୁମର ଯଦି ଭଲ ବେପାର ହୁଏ ତା ହେଲେ ଆମକୁ ବି କହିବ ଆମେ ମଧ୍ୟ କେବେ ଯଦି ବୁଲିବାକୁ ଯିବୁ ତାହେଲେ ସେଇଠି ତମ ଷ୍ଟଲ୍ ଦୋକାନକୁ ଯିବୁ ବୁଲିକି ଆସିବୁ ଭଲ ଯଦି ଭଲ ଷ୍ଟଲ୍ ଯାକ ଥିଲେ କିଣିକି ଆଣିବୁ ଆଉ ଚିହ୍ନା ପରିଚୟ ହୋଇଛି ନା ସେଥିପାଇଁ ବୋଲି ଟିକେ କମ ଦାମରେ ଆମକୁ ଟିକେ ଲଗାଇବ ଆଉ ହଁ ଠିକ୍ ଅଛି ତାହେଲେ ମିଶିକି ପାର୍ଟନର୍ସିପ୍ କରିବା ଆଉ ହଁ ହଁ ହଉ